ଆଜ୍ଞା ମୁଁ ଜଣେ ସ୍ତ୍ରୀ ଲୋକ ରୋଷେଇ କାମ ରୋଷେଇ କରିବା ହେଲା ଆମର କାମ ତା ଭିତରେ ରୋଷେଇ କରିବା ଭିତରେ ବି ସୁଦ୍ଧା ଅନ୍ୟ କାମ ଥାଏ ଲୁଗାପଟା ଶୁଖାଇବା ଅନ୍ୟ କାମ ବୁଝିବା ଆଉ ଛୁଆଙ୍କର ଯତ୍ନ ନେବା ଏଇ ସବୁ ଜିନିଷ ଭିତରେ କିଏ କୁଆଡ଼େ ଆସିଲେ ତାଙ୍କୁ ଖାଇବା ପିବାକୁ ଦେବା ଏସବୁ ଭିତରେ ଦିନେ ମୁଁ ମାଛ ଛାଣୁ ଛାଣୁ ତେଲ ଫୁଟି ଗଲା ମାଛ ଫୁଟିଗଲା ଯେ ତେଲ ଫୁଟିକିରି ମୋର ମୁହଁ ହାତ ଫାତ ସବୁ ଫୋଟକା ହେଇଗଲା ସାଙ୍ଗେ ସାଙ୍ଗେ ମୋର ଝିଅ ଆଇସ୍ ଆଣିକିରି ମାରିଦେଲା ଆଇସ୍ ମାରି ଦେଇକରି ସାଙ୍ଗେ ସାଙ୍ଗେ ବୋରୋପ୍ଲସ୍ ଆଣିକି ମୋ ଦେହରେ ସବୁ ଲିପି ପକାଇଲା ତା'ପରେ ମୋତେ ଟିକେ ଥଣ୍ଡା ହେଲା ଏବଂ ମୁଁ ସେଥିରୁ ଟିକେ ଆଶ୍ଵସ୍ତ ଲାଭ କଲି ଆଜ୍ଞା ରୋଷେଇ କଲା ମାନେ ନିଶ୍ଚିନ୍ତ ବିପଦ ଅଛି ସେ ସବୁ ବିପଦକୁ ଭୟ ନ କରି ସାମ୍ନା କରିବାକୁ ପଡ଼ିବ